ଦୁଇ ଅଗଷ୍ଟ ଦୁଇ ହଜାର ଏକ ପାଞ୍ଚ ସେପ୍ଟେମ୍ବର୍ ଦୁଇ ହଜାର ଦଶ ତିନି ଅକ୍ଟୋବର୍ ଦୁଇ ହଜାର ଦଶ ଚାରି ସେପ୍ଟେମ୍ବର୍ ଦୁଇ ହଜାର ପନ୍ଦର ଦୁଇ ନଭେମ୍ବର୍ ଦୁଇ ହଜାର ବାଇଶ